ମୁଁ ଆମ ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନର ଚିତ୍ର ଦେବାଦେବୀଙ୍କ ଚିତ୍ର ରଙ୍ଗକଳା ତୂଳି ମାଧ୍ୟମରେ ଚିତ୍ର ଅଙ୍କନ ପ୍ରତି ଆଗ୍ରହୀ ବିଭିନ୍ନ ପଟ୍ଟଚିତ୍ରରେ ଠାକୁରଙ୍କ ବିଭିନ୍ନ ବେଶ ଅବତାରକୁ ନିଖୁଣ ଭାବରେ ତୂଳି ମାଧ୍ୟମରେ ଉପସ୍ଥାପନ କରିବା ବିଭିନ୍ନ ରଙ୍ଗର ସମାହାରରେ ଅନ୍ୟ ଏକ ଭିନ୍ନ ରଙ୍ଗ ପ୍ରସ୍ତୁତ କରି ସଜାଇବା ମଧ୍ୟ କଷ୍ଟସାଧ୍ୟ ନିଜର ପ୍ରାକୃତିକ ପରିବେଶ ନିଜ ରାଜ୍ୟ ଦେଶର ଐତିହ୍ୟ ପରମ୍ପରାକୁ ବଜାୟ ରଖିବାପାଇଁ ବିଭିନ୍ନ ଚିତ୍ର ଶିଳ୍ପୀ ମନରେ ନୂତନ ଉଦ୍ଦୀପନା ସୃଷ୍ଟି କରେ